ଆମର ମାଛ ଧରିବାକୁ ଯିବା ପାଇଁ ପ୍ରସ୍ତୁତ ଯାହା ଜାଲ ଆଉ ଗୋଟେ ବ୍ୟାଗ୍ ଏତିକି ଜିନିଷ ଧରିକି ଆମେ ମାଛ ଧରିବାକୁ ପ୍ରସ୍ତୁତ ହଉଚୁ ଯାତ୍ରା ପୂର୍ବରୁ ରୀତିନୀତି କିମ୍ବା ରୁଟିନ ଅଛି ନାହିଁ ମାଛ ଧରନ୍ତି ଯେ ଯେକୌଣସି ସମୟରେ ବି ମାଛ ଧରନ୍ତି ଆଉ ଯିଏ ମାଛ ଧରନ୍ତି ସେମାନେ ପ୍ରତିଦିନ ବି ଧରନ୍ତି ଆଉ ସବୁବେଳେ ବି ଧରନ୍ତି ସେଇଟା କିଛି ରୀତିନୀତି ନୁହଁ ଲେକିନ୍ ଯିଏ ମାଛ ବେପାରୀ କରେ ସେ କିଣିକି ନିଏ ଆଉ ବେପାର କରେ ମାତ୍ର ଯିଏ ମାଛ ଧରେ ସେ ପ୍ରତ୍ୟେକ ଦିନ ଧରେ ଯ ମାଛ ଚାଷ କରନ୍ତି ମାଛ ଧରିବା ଯିବା ପାଇଁନଯାହା ଯାହା ଜିନିଷ ଆବଶ୍ୟକ ତାହା ଧରିକି ହିଁ ଆମେ ଯାଉଅଛି ତାହା କିଛି ରୁଟିନ୍ ଉଟିନ୍ ରୀତିନୀତି କିମ୍ବା କିଛି ନାହିଁ ଜୀବିକା ଅର୍ଜନ କରିବା ପାଇଁ ସେଇ ଯାକ ମାଛ ଧରୁଅଛନ୍ତି ଯାହାକି ଆମ ଓଡ଼ିଶାରେ ବା ଯାହା ଲୋକମାନେ ମାଛ ଧରିବାକୁ ବହୁତ ପସନ୍ଦ କରନ୍ତି ପୂର୍ବର ରୀତିନୀତି ବା ଅନେକ କିଛି ରହି ବି ପାରେ କିନ୍ତୁ ଆମେ ଜାଣିବା ଅନୁସାରେ ସେଇଟା କିଛି ରୀତିନୀତି ନୁହେଁ ଯାହା ଆମକୁ ଭଲ ଲାଗେ ଯାହାକୁ ମାଛ ଧରିବାକୁ ଭଲ ଲାଗେ ସେମାନେ ହିଁ ଧରନ୍ତି